ଘରେ ବହୁତ ଗୃହପାଳିତ ପଶୁ ରହିଛନ୍ତି କହିବା ସାଧାରଣତଃ କହିବାକୁ ଗଲେ ବଳଦ ହେଉ ଗାଈ କୁକୁଡ଼ା ଛେଳି ମେଣ୍ଢା ଇତ୍ୟାଦି ସମସ୍ତେ ଆମ ଘରେ ରହିଛନ୍ତି